ଆମ ଓଡ଼ିଶା ହେଉଛି କଳାର ରାଜ୍ୟ ତା ବିଷୟରେ ଆଉ କ'ଣ କହିବି ଯେତେ କହିଲେ ବି କମ୍ ପଡ଼ିଯିବ କାରଣ ଆମ ଓଡ଼ିଶା ବା ଆମ ଭାରତରେ କଳା ହେଉଛି କଳା ସଂସ୍କୃତିର ହେଉଛି ଦେଶ କହିବାକୁ ଗଲେ କଳା ସଂସ୍କୃତିର ଦେଶ ହେଉଛି ଭାରତ କଳା ସଂସ୍କୃତିର ରାଜ୍ୟ ହେଉଛି ଓଡ଼ିଶା ଯେମିତିକି ଆମ ଓଡ଼ିଶା ବା ଭାରତରେ ଯେତିକି ସୁବିଧା ଅଛି କୌଣସି ଦେଶମାନଙ୍କରେ ବି ସେତିକି ସୁବିଧା ନାହିଁ କଳାର ଦେଶ କୁହାଯାଏ ଆମ ଦେଶକୁ କଳାର ଦେଶ କୁହାଯାଏ କଳା ସଂସ୍କୃତିର ଦେଶ କୁହାଯାଏ ଆମ ରାଜ୍ୟକୁ କଳା ସଂସ୍କୃତିର ରାଜ୍ୟ ବି କୁହାଯାଏ କାରଣ ଆମ ରାଜ୍ୟରେ ଯେତିକି କଳାକାରମାନେ ଅଛନ୍ତି କୌଣସି ଦେଶମାନଙ୍କରେ ବି କଳାକାରମାନେ ନାହାଁନ୍ତି ଯେପରି କି ଯେଉଁମାନେ କି ଚିତ୍ର କରୁଛନ୍ତି ସେମାନଙ୍କୁ ଚିତ୍ରକଳା କୁହାଯାଏ ଯେଉଁମାନେ ମୂର୍ତ୍ତି ଗଢୁଛନ୍ତି ସେମାନଙ୍କୁ ମୂର୍ତ୍ତିକାର କୁହାଯାଏ ଯେଉଁମାନେ ବାଲିରେ ଯେଉଁ ମୂର୍ତ୍ତି ତିଆରି କରୁଛନ୍ତି ସେମାନେ ବାଲୁକା ଶିଳ୍ପୀ ସେମାନଙ୍କୁ କୁହାଯାଏ ଯେଉଁମାନେ ହାତରେ କିଛି ବିଭିନ୍ନ ପ୍ରକାର କାମ କରୁଛନ୍ତି ସେମାନଙ୍କୁ ହସ୍ତଶିଳ୍ପ ବା ହାତରେ କାମ କରୁଛନ୍ତି ଏବଂ ସେମାନଙ୍କୁ ହସ୍ତଶିଳ୍ପ ମଧ୍ୟ କୁହାଯାଏ ଯେଉଁମାନେ କି ମାଟିରେ ବିଭିନ୍ନ ପ୍ରକାର ଜିନିଷ ତିଆରି କରୁଛନ୍ତି ସେମାନଙ୍କୁ ମଧ୍ୟ ମାଟିକାର କୁହାଯାଏ ସେମିତି ଆମ ଦେଶରେ ବିଭିନ୍ନ ପ୍ରକାର କଳା ଅଛି ଯେକୌଣସି କଳା ନୁହେଁ ନୃତ୍ୟ କଳା ଫାଷ୍ଟ ଆମ ଦେଶ ପ୍ରସିଦ୍ଧ ଲାଭ କରିଛି ନୃତ୍ୟ କଳା ନୃତ୍ୟ କଳା ନୃତ୍ୟ କଳାରେ ନୃତ୍ୟ କରିକି ସାରା ବିଶ୍ୱ ପ୍ରସିଦ୍ଧ ହେଉଛନ୍ତି ଚିତ୍ର କରିକି ଚିତ୍ର କଳାରେ ମଧ୍ୟ ବିଶ୍ଵ ପ୍ରସିଦ୍ଧ ହେଉଛି ଯେପରିକି ଅନ୍ୟ କୌଣସି ଦେଶରେ ସେତିକି ସୁବିଧା ନାହିଁ କି ସୁଯୋଗ ନାହିଁ ଆମ ଦେଶର ଲୋକମାନେ ଏବେ ସବୁ କ୍ଷେତ୍ରରେ ଆଗୁଆ ହେଲେଣି ପ୍ରଥମେ ଉଦାହରଣ ଦେଉଛି ଚିତ୍ରକଳା ଗୋଟେ ଲୋକ ନିଜର ପ୍ରଥମେ ପ୍ରଥମେ କୁହାଯାଏ କଳା କାହାକୁ କୁହାଯାଏ କଳା ହେଉଛି ନିଜ ଭିତରେ ଯେଉଁ ନିଜ ଭିତରେ ଯେଉଁ ପ୍ରତିଭାଟା ଅଛି ସେଇଟା ବାହାର ଲୋକଙ୍କୁ ଦେଖାଇବାକୁ ହିଁ କଳା କୁହାଯାଏ ବାହାର ଲୋକଙ୍କୁ ଦେଖାଇକି ନିଜର ପରିଚୟ ସୃଷ୍ଟି କରିବାକୁ ହିଁ କଳା କୁହାଯାଏ ଗୋଟେ ଚିତ୍ରକାର ତା ଭିତରେ କଳାର ଚିତ୍ର ଚିତ୍ର କରିବାର କଳା ଅଛି ତେଣୁ ସେ ଚିତ୍ର କଲା ସାରା ବିଶ୍ୱ ପ୍ରସିଦ୍ଧ ହେଲା ସମସ୍ତଙ୍କୁ ଦେଖେଇଲା ନା ସମସ୍ତେ ତାଙ୍କୁ ପ୍ରଶଂସା କଲେ ସେମିତି କି ଜଣେ ମୂର୍ତ୍ତିକାର ସେ ପଥରରେ ହାଣି ହାଣି ହାଣି ହାଣି ଗୋଟେ ମୂର୍ତ୍ତି ତିଆରି କରୁଛି ବହୁତ କଠିନ ପରିଶ୍ରମ କରିକି ଗୋଟେ ମୂର୍ତ୍ତି ତିଆରି କରୁଛି ସେ ମୂର୍ତ୍ତିକି ସମସ୍ତେ ଦେଖିଲେ ସମସ୍ତେ ପ୍ରଶଂସା କଲେ ମୂର୍ତ୍ତି କି କିଣିକି ନେଲେ ତ ସେ ମୂର୍ତ୍ତିକାର ଭାବରେ ନା ବିଶ୍ଵ ପ୍ରସିଦ୍ଧ ନାମ ନା କଲା ସେମିତି ମାଟିପାତ୍ର ଗୋଟେ କୁମ୍ଭାର ସେ ତା'ର ମାଟିରେ କୁମ କୁମ୍ଭ ଗଢ଼ିବା କଳସ ଗଢ଼ି ମାଟିପାତ୍ରରେ ବିଭିନ୍ନ ପ୍ରକାର ଜିନିଷ ତିଆରି କରି ସେ ହେଲା କ'ଣ ବିଶ୍ଵ ପ୍ରସିଦ୍ଧ ହେଲା ମାଟି ଘର ହେଲା କିମ୍ବା ବୁଣା ବୁଣାକାର ହେଲା ଗୋଟେ ବୁଣାକାର ଗୋଟେ ବୁଣାକାର ହେଉଛି ନିଜ ହାତରେ ବିଭିନ୍ନ ପ୍ରକାର ପୋଷାକ କିଛି ବୁଣିକିରି ଶାଢ଼ୀ ଫାଢ଼ି ସବୁ ବୁଣିକିରି ସିଏ ନିଜ ନାଁ କଲା ତ ଆମ ଦେଶ ହେଉଛି କଳା ସଂସ୍କୃତିର ଦେଶ ତ ସେ ବିଷୟରେ ସେ ସେ ବିଷୟରେ ସେ ଚାରି ଜ ମାନେ ବିଶ୍ଵ ପ୍ରସିଦ୍ଧ ହେଲା ଚାରିଆଡ଼େ ନିଜର ନାଁ କଲା ମୂର୍ତ୍ତି ମୂର୍ତ୍ତି ହେଉଛି ପଥରରେ ବହୁତ କଷ୍ଟ କରିକି ପଥରରେ ହାଣି ହାଣି ଗୋଟେ ମୂର୍ତ୍ତିକାର ମୂର୍ତ୍ତି ତିଆରି କରେ ସେ ମୂର୍ତ୍ତି ଠାକୁର ଠୁ ଆରମ୍ଭ କରି ବିଭିନ୍ନ ପ୍ରକାର ପଶୁପକ୍ଷୀ ଠୁ ଆରମ୍ଭ କରି ବିଭିନ୍ନ ପ୍ରକାର ମୂର୍ତ୍ତି ତିଆରି କରେ ତ ସେ ମୁ ମୂର୍ତ୍ତି କରିକି ନିଜର ନାଁ କଲା ଗୋଟେ ବାଲୁକା ଶିଳ୍ପୀ ବାଲୁକା ଶିଳ୍ପୀ ସେ ନିଜେ ନିଜର ପ୍ରତିଭାକୁ ବାଲିରେ ସେ ତିଆରି କରିକି ସାରା ବିଶ୍ୱ ପ୍ରସିଦ୍ଧ ହେଲା ବାଲିରେ ସେ ଯେମିତି ଠାକୁରଙ୍କ ଠୁ ଆରମ୍ଭ କରିକି ବିଭିନ୍ନ ପଶୁପକ୍ଷୀ ଠୁ ଆରମ୍ଭ କରି ବିଭିନ୍ନ ଦେବାଦେବୀଙ୍କ ଠୁ ଆରମ୍ଭ କରି ସମସ୍ତଙ୍କ ମୂର୍ତ୍ତି କରି ସେ ବିଶ୍ଵ ପ୍ରସିଦ୍ଧ ହେଲା ଆଉ ରହିଲା ଶିଳ୍ପ ଶିଳ୍ପମାନେ ହସ୍ତଶିଳ୍ପ ହାତରେ ଯେଉଁଟାକି ଆମେ ତିଆରି କରିଥାଉ ଆମେ ଆଜିକାଲିର ଆଜିକାଲି ଦୁନିଆରେ ଲୋକମାନେ ଏବେ ବିଭିନ୍ନ ପ୍ରକାର ଜିନିଷ ହାତରେ ତିଆରି କଲେଣି କଣ୍ଢେଇ ଠୁ ରୁ ଆରମ୍ଭ କରି ଘରକରଣା ଠୁ ଆରମ୍ଭ କରି ବିଭିନ୍ନ ପ୍ରକାର କତାରେ କାମ କରି ବିଭିନ୍ନ ପ୍ରକାର ଜିନିଷ ବିଭିନ୍ନ ପ୍ରକାର ଜିନିଷ ଏବ ଆଜିକାଲି ତିଆରି କରି ନିଜର ନାଁ କଲେଣି ତ ସେଥିପାଇଁ ଆମ ଓଡ଼ିଶା ହେଉଛି ଗୋଟେ କଳାର ରାଜ୍ୟ ଆମ ଓଡ଼ିଶାରେ ବିଭିନ୍ନ ପ୍ରକାର କଳାକାର ଅଛନ୍ତି ପ୍ରଥମତଃ ପ୍ରସିଦ୍ଧ ହେଉଛି ନୃତ୍ୟ କଳା ନୃତ୍ୟ କଳା କରିକି ଆମ ଓଡ଼ିଶା ବେଶି ଆଗେଇଛି ବାହାର ଦେଶରେ ଯାଇ ନାଁ କରିଛନ୍ତି ବାହାର ଦେଶରେ ସେମାନଙ୍କର ପ୍ରତିଭା ଦେଖେଇ ପାରିଛନ୍ତି ନୃତ୍ୟକାର ଏବେ ଚାହିଦା ମାନେ ବଢ଼ି ବଢ଼ି ଚାଲିଛି ଜଣେ ଶିଖୁଛି ସେ ଶିଖାଉଛି ପୁଣି ସିଏ ଶିଖାଉଛି ତ ଏମିତି ନୃତ୍ୟକଳା ବଢ଼ି ବଢ଼ି ଚାଲିଛି ସେ ନୃତ୍ୟକଳା ପାଇଁକା ଛଉ ଓଡ଼ିଶୀ ଏସବୁ ହେଉଛି ବିଶ୍ଵ ପ୍ରସିଦ୍ଧ ଆମ ଓଡ଼ିଶାର ହେଉଛି ବିଶ୍ଵ ପ୍ରସିଦ୍ଧ ହେଉଛି ଓଡ଼ିଶୀ ଓଡ଼ିଶାର ବିଶ୍ଵ ପ୍ରସିଦ୍ଧ ନୃତ୍ୟ ହେଉଛି ଓଡ଼ିଶୀ ଓଡ଼ିଶୀ ଦ୍ଵାରା ଏବେ ବହୁତ ଲୋକ ବାହାର ଦେଶରେ ଯାଇ ନାଁ କଲେଣି ଏବଂ ବହୁତ ପ୍ର ଆୱାର୍ଡ଼ ପ୍ରାଇଜ୍ ସବୁ ପାଇକି ଆମ ଦେଶର ନାଁ କଲେଣି ତ ଏମିତି ହେଲା ଆମ ଓଡ଼ିଶା ହେଉଛି ଗୋଟେ କଳାର ରାଜ୍ୟ ତ ଆମ ଓଡ଼ିଶାରେ ବିଭିନ୍ନ ପ୍ରକାର କଳା ରହିଛି ତାହାର ତୁଳନା କରିହେବ ନାହିଁ